ସ୍ଥାନୀୟ କଳାକାରମାନେ ଆମର ଯେଉଁ ପାଚେରୀ ଯାହା ବି କାନ୍ଥ ରହିଛି ରାସ୍ତାରେ ପାଚେରୀ କାନ୍ଥ ଆହୁରି ଯେଉଁ ବିଭିନ୍ନ ପ୍ରକାର ରାସ୍ତା ଇଏରେ ଚିତ୍ର ବିତ୍ର କରିକି ସେମାନେ ଯେଉଁ ଆଗରୁ ପରମ୍ପରା ରୀତିନୀତି ରହିଆସିଛି ଯେଉଁ ପୁରୁଣା ଜିନିଷ ମୂର୍ତ୍ତି ପ୍ରଭୁ ଯେତିକି ଫଟୋ ସବୁ ଲଗାଇବା ଦ୍ୱାରା ଆମ ପରମ୍ପରା ସଂସ୍କୃତି ସବୁ ରହିପାରିବ ଯାହାଦ୍ୱାରା ଲୋକମାନେ ଜାଣିପାରିବେ ଯେ ଆଗରୁ ଏହି ପରମ୍ପରା ଥିଲା ସଂସ୍କୃତି ଥିଲା ଲୋକମାନେ ସବୁ ଏମିତି ଚଳୁଥିଲେ ଭଗବାନଙ୍କୁ ଏମିତି ବିଶ୍ୱାସ କରୁଥିଲେ ବିଭିନ୍ନ ପ୍ରକାର ସେମାନେ ଯାହାବି ଭୁଲି ଯାଇଛନ୍ତି ଏବର ଏହି ଯୁଗରେ ଯେଉଁ ଭୁଲି ଯାଇଛନ୍ତି ଯାହାଦ୍ୱାରା ସେ କଳାକାରମାନେ ଯଦି ସବୁ କରିପାରିଲେ ତା'ହେଲେ ଆମର ସଂସ୍କୃତି ଆଉ କଳା ସଂରକ୍ଷଣ ହୋଇପାରିବ